ଆମ ଘରେ ନିତିଦିନ ଭାତ ଡ଼ାଲି ସାଧା ତରକାରୀ ଖଟା ପାମ୍ପଡ଼ ସାଲାଡ଼ ରୋଷେଇ ହୋଇଥାଏ କିନ୍ତୁ ଏସବୁ ଛଡ଼ା ଚିକେନ୍ ମଟନ୍ ବିରିୟାନୀ ଚିଙ୍ଗୁଡ଼ି ଏସବୁ କରିବା ପାଇଁ ଟିକିଏ କଷ୍ଟ ଲାଗେ ରାତିରେ ସେ ରାତିରେ ମୁଁ ରୁଟି ତରକାରୀ କରିଥାଏ ଏବଂ ସନ୍ଧ୍ୟା ଟାଇମରେ ମୁଁ ଚା' ବିସ୍କୁଟ ଜଳଖିଆରେ ପକୋଡ଼ି କିମ୍ବା ସିମେଇ ଏସବୁ ତିଆରି କରିଥାଏ